ହଁ ମୋର ଗୋଟେ ବିଶେଷ ପ୍ରତିଭା ଅଛି ମୁଁ ଭଲ ଚିତ୍ର କରେ ଚିତ୍ରରେ ଝୋଟି ପକାଏ ମୁରୁଜ ପକାଏ ଘରେ ଯେତେବେଳେ ଗୁରୁବାର ଓଷା ହୁଏ ଘରେ ସବୁଆଡ଼େ ମୁଁ ଝୋଟି ପକାଏ ଲକ୍ଷ୍ମୀଙ୍କର ପାଦ ପଦ୍ମ ଫୁଲ ଆଉ ଯେତେବେଳେ ତୁଳସୀ ପାଖରେ କିଛି ପୂଜାପୁଜି ହୁଏ ସେଠି ମୁରୁଜ ପକାଏ ଗାଁ ରେ ଯେତେବେଳେ ମନ୍ଦିରରେ କି ଗାଁ ଦାଣ୍ଡରେ କିଛି କାର୍ଯ୍ୟ କଣ ହେଲା ସେଠି ପକାଏ ଝୋଟି ମୁରୁଜ ଆଉ କିଛି ଅନୁଷ୍ଠାନରେ ଯାହା କିଛି କାର୍ଯ୍ୟ ହେଲେ ବି ଡାକନ୍ତି ମୋତେ ମୁରୁଜ ଝୋଟି ଆସିକି ମୁଁ ପକାଏ ତାପରେ ପିଲାମାନେ ଯେତେବେଳେ ଯାହାର ଚିତ୍ର ଫିତ୍ର ଦରକାର ମୋତେ ଡାକନ୍ତି ଚିତ୍ର କରି ଦିଏ ତାଙ୍କୁ ଶିଖେଇ ଦିଏ ବହୁତ ପ୍ରଶଂସା କରନ୍ତି ମୋତେ